ନୂଆଖାଇରେ ବହୁତ ଖାଇବାଟା ରାନ୍ଧସୁଁ ଆମ ଅଞ୍ଚଳରେ ଖାଇବାକୁ ନେଇ ବହୁତ ଅନ୍ଧବିଶ୍ୱାସ ରହିଥାଏ ଯାହାକି ଖିରୀ ମହାପ୍ରଭୁଙ୍କୁ ଭୋଗ ଭୋଗ ନ ନ ଲଗାଇ ଖାଇଲେ ବହୁତ ଖରାପ ପ୍ରଭାବ ପଡ଼ିଥାଏ ସୋମବାରରେ ମାଂସ ଖାଇଲେ ପ୍ରଭୁ ପ୍ରଭୁ ଶିବ ର ରୋଗ ହୁଅନ୍ତି ଏମିତି ବହୁତ ଅନ୍ଧବିଶ୍ୱାସ ଅଛି ଗୁରୁବାରରେ ପୋଡ଼ା ଟମାଟୋ ଖାଇଲେ ଲକ୍ଷ୍ମୀ ମାଆ ରୋଷ ହୁଅନ୍ତି ଓ ଲକ୍ଷ୍ମୀ ଆସନ୍ତିନି ସେ ଲୋକ ଭିକାରୀ ହେଇଯାଏ ଏମିତି ବହୁତ ଅନ୍ଧବିଶ୍ୱାସ ଅଛି ଆମ ଅଞ୍ଚଳରେ ଖାଇବାବେଳେ କେହି ସେ ଖାଦ୍ୟକୁ ଦେଖିଦେଲେ ତା ପେଟ ଚିଆ ଥାଏ କୁହାଯାଏ ଯାହାକି ଏହା ଅନ୍ଧବିଶ୍ୱାସକୁ ସଂସ୍କାର ଆମ ଆଡ଼େ ବିବାହ ହୋଇଥିବା ଝିଅଙ୍କୁ ନିଜ ବାପ ଘରର ପୂଜା ଖାଦ୍ୟ ଖାଇବାକୁ ମନା କରାଯାଇ ଥାଏ ଯାହାକି ସେଇଟା ଅନ୍ଧବିଶ୍ୱାସକୁ ସଂସ୍କାର ଏହାକୁ ହଟାଯିବ ଯିବା ଦରକାର ଏବଂ ଏହାକୁ ସମସ୍ତଙ୍କୁ ଖାଇବାକୁ ଦିଆ ଯିବା ଦରକାର